ଇ ଯୋଉ ବସରେ ମୁଁ ଯିବି ଯେ ଗୋଟେ ସିଟ୍ ମୋ ପାଇଁ ଇଏ କରିବ ମୁଁ ପା କଟକ ଆସିଛି ଆଉ ଏତେ ଏତେ ଲଙ୍ଗ ଲାଇନ ସେମିତି ସିଟ୍ ଗୋଟେ ଯେମିତି ହେଉ ଆଡଜଷ୍ଟ କରିବ ଆଉ ତୁମେ ପଇସା ନେବ ଗୋଟେ ସିଟ୍ ଯେମିତି ହେଲେ କାହାକୁ କରି ଆଡଜଷ୍ଟ କରିବ ଗୋଟେ ସିଟ୍ ଯେମିତି ହେଲେ ଦେଖ ଆମେ ତ ସବୁବେଳେ ତୁମରି ଗାଡ଼ିରେ ଯାଉଛୁ ଆଉ ଗୋଟେ ସିଟ୍ ଯେକୌଣସିମତେ ଆଡଜଷ୍ଟ କର